କିଛି ଦଶନ୍ଧି ମଧ୍ୟରେ ଭାରତରେ ନୂତନ ଚାକିରୀ ସୃଷ୍ଟି ହୋଇଛି ଯାହାକି ସରକାରୀ ଚାକିରୀ ହେଉ ବେସରକାରୀ ଚାକିରୀ ହେଉ ଏବେ ମଧ୍ୟ କିଛି କିଛି ନୂଆ ନୂଆ ଚାକିରି ମଧ୍ୟ ସୃଷ୍ଟି ହୋଇଛି ଯାହାକି ହେଲା ୟୁଟ୍ୟୁବର ବିଷୟବସ୍ତୁ ସୃଷ୍ଟିକାରୀ ଭ୍ରମଣକାରୀ ହାସ୍ୟ ଅଭିନେତା ଯାହାକି ନିଜେନିଜେ ନିଜର ଇଛା ର ମାଲିକ ହୋଇ ନିଜେ ନିଜେ ନିଜପାଇଁ ଚାକିରୀ ସୃଷ୍ଟି କରିଛନ୍ତି ନିଜେ ନିଜର ପଇସା ରୋଜଗାର କରିବାର ବାଟ ପାଇଛନ୍ତି ଏବଂ ସେଇ ସେ ରୋଜଗାର କୁ ନିଜେ ଆପଣେଇଛନ୍ତି ଆଉ ଭାରତର ଯୁବକ ମାନେ ଜୀବନରେ ଚାହିଁଥାନ୍ତି କି ନିଜେ କିପରି ସଫଳ ହେବେ ସଫଳ ଉଦ୍ୟୋଗୀ ହେବେ ନିଜ ନିଜ ଚେଷ୍ଟା ବଳରେ କିପରି ବହୁତ ପରିଶ୍ରମ କରିବେ ଏବଂ କିପରି ଗୋଟିଏ ସଫଳ ହେବେ